ହଁ କିଏ ସେ କହୁଥିଲେ ହଁ ହଁ ମୁଁ କରିଥିଲି ହଁ ହଁ ତାହେଲେ ମୂଷାଫୁସା କାଟି ଦେଇଥିବେ ବହୁତ ଦିନରେ କନେକ୍ସନ୍ ହେଇଥିଲା ତା'ପରେ କ'ଣ ଯଦି ବାହାରୁଛି ତାହେଲେ ସେଇ ପାଖାପାଖି ପରିସ୍ରାଘର ଆପଣଙ୍କ ସେଇଟା ତାକୁ ଆସିବା ଆଉ ଆଉ ସେଇଟା ଓଭରଫ୍ଲୋ ଯଦି ହେଇଥିବ ବାହାରୁଥିବ କ'ଣ ଯାମ ଯାମ ମୂଷାଫୁସା କାଟିକି କ'ଣ କରିଥିବେ ଦେଖିଲା ପରେ ମୁଁ ରେଟ୍ କରିବି ଦେଖିଲା ପରେ ରେଟ୍ କରିବି ତା'ପରେ ଗୋଟେ ପିଲାକୁ ନେଇକି ଯିବାକୁ ପଡ଼ିବ ଆଉ ମଜୁରି ତ ଆଠଶହ ଟଙ୍କା ଆଉ ଲେବର ମଜୁରି ହେଉଛି ପାଂଶ ଟଙ୍କା ତା'ପରେ କେତେ ସମୟ ଲାଗୁଛି ଦିନକରେ ହେବ କି ସେ ଥରେ ଥରେ ହେବ ସେ ଯେଉଁ ସିଲଡ୍ ତୁମ ୱାରିଙ୍ଗ ମାନେ ତଳେ ଯେଉଁ ଘର ଭିତରେ ସବୁ ପାଇପ୍ କନେକ୍ସନ୍ ଯାଇଛି କି ବାହାର ପଡ଼ିଆକୁ ଗଲେ ସୁବିଧା ହେବ କେତେ ସମୟ ଲାଗିବ ଆଃ ସେଇଟା ଟିକିଏ ସବୁ ଖୋଳାଖୋଳି ହେବ ଖୋଳାଖୋଳି କରିବାକୁ ହେଲେ ଲୋକ ଦରକାର ଆଉ ଲେବର ଗୋଟେ ଦୁଇଟା ଦରକାର ଆଃ ହେଉ ଆଉ ତାହାଲେ କାଲି କି ବ୍ୟବସ୍ଥା କରନ୍ତୁ କାଲି ଫାଷ୍ଟ ଆୱାରରେ ଫାଷ୍ଟ ଆୱାରରେ ଗଲେ ସେ ସୁବିଧା ହେବ ଆମକୁ ଆମର ଆହୁରି କାମ କରିବୁ ଲୋକଙ୍କୁ ନେଇକି ଯିବାକୁ ପଡ଼ିବ ହଁ ସେ ଖୋଳାଖୋଳି କଲା ପରେ କେଉଁଠି ଫାଟିଛି କ'ଣ ହେଇଛି କ'ଣ ଦେଖିବାକୁ ପଡ଼ିବ ତା'ପରେ ଟିକିଏ ମୁଁ ପାର୍ଟସ ନେବି ଆହୁରି ଖୋଳାଖୋଳି କରିବାକୁ ଆହୁରି ଗଇଁତି ଫଇଁତି ଫାଉଡ଼ା ଏସବୁ ନେଇକି ଯିବାକୁ ପଡ଼ିବ ଆଉ ସେଇଠି ସବୁ ସେଇଠି ବାଲିଫାଲି ଆପଣ ମଗେଇ ଦିଅନ୍ତୁ ସିମେଣ୍ଟ ବାଲି ଲାଗିବ ଖୋଳାଖୋଳି ହେବ ତା'ଠୁ ଗୋଟେ ରାଜମିସ୍ତ୍ରୀ ଦରକାର ସେଇଟା ବି କ'ଣ କରିବାକୁ ପଡ଼ିବ ଆଉ ଚା' ଫା ଟିକିଏ ବନେଇବେ ଭଲ କି ଚା ଫା ଟିକିଏ ବନେଇକି ରଖିଥିବେ ଲୋକମାନେ ଆଜିକାଲି ତ ଖୋସାମନ୍ତ ନକଲେ ଆସୁନାହାନ୍ତି ଅ ହେଉ ହେଉ ଠିକ ଅଛି ହେଉ ମୁଁ ଆଠଟା ସୁଦ୍ଧା ପହଞ୍ଚିବି